ପୁରୀ ଆମ ଜଗନ୍ନାଥ ମନ୍ଦିରଟି ମୋର ପ୍ରିୟ ପଦଯାତ୍ରା ପୁରୀର ବେଳାଭୂମି ବହୁତ ମନକୁ ଆକର୍ଷିତ କରେ ସମୁଦ୍ରରେ କିପରି ସୂର୍ଯ୍ୟ ଉଦୟ ହୁଏ ସେ ସମୟଟି ବହୁତ ମନଲୋଭା ଅଟେ ସେ ବେଳାଭୂମିରେ ବାଲିରେ ଚାଲିବାକୁ ଭଲ ଲାଗେ ବିଦେଶରୁ ଆସିଥିବା ଲୋକମାନଙ୍କୁ ଦେଖିବା ପାଇଁ ଭଲ ଲାଗେ ଚଢ଼େଇ ମାନେ କିପରି କିଚିରି ମିଚିରି ଶବ୍ଦ କରି ମନକୁ ଆକର୍ଷିତ କରନ୍ତି